କୁହନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ପରିବା ଦୋକାନ ହଁ ହଁ ଆପଣଙ୍କର ସବୁ ଆପଣଙ୍କର ସବୁ ପନିପରିବା ଖମ୍ବାଆଳୁ ସାରୁ ବାଇଗଣ କଞ୍ଚା କଦଳୀ ସଜନା ଛୁଇଁ ଅମୃତଭଣ୍ଡା ଯାହା ଚାହିଁବେ ସେୟା ଅଛି କିଛି ଅସୁବିଧା ନାହିଁ କଞ୍ଚାଲଙ୍କା ଟମାଟୋ ଆଉ ଇଏ ସୋୟାବଡ଼ି ସବୁ ଯାହା ଚାହିଁବେ ସବୁ ଆଭେଲେବୁଲ୍ ଦେଶୀ ଆମ୍ବ ଯେଉଁ ଖଟା ଆମ୍ବ ଖଟା ଆମ୍ବ ଟମାଟୋ ଆମ୍ବୁଲ ମଧ୍ୟ ମିଳୁଛି ସବୁ ହଁ ବଡ଼ିଟା ବି ଆମେ ରଖୁଛୁ ନେଇପାରିବେ ହଁ ଆମ୍ବ ଅଛି ଆମ୍ବ ଅଛି ଟମାଟୋ ଅଛି ଆଉ ଆମ୍ବୁଲ ବି ରାଇ ପାଇଁ ଏବେ ନେଉଛନ୍ତି ଆମ୍ବୁଲ ବି ରଖୁଛୁ ଏ ଟମାଟୋ ତ ଏବେ ମାର୍କେଟ୍ରେ ବି ତିରିଶରୁ ଚାଳିଶ ଭିତରେ ରହିଛି ଆଉ ଆମେ ସେଇ ପଚିଶ ତିରିଶ ଭିତରେ ଦେଉଛୁ ଆଉ ଅଧିକ ନେବେ ନା ଆଉ ଖୁଚୁରା ହେଲେ କମ ରହୁଛି ବେଶୀ ରହୁଛି ଆଉ ହଁ ହଁ ଆଳୁ ତ ଏବେ ବର୍ତ୍ତମାନ ତିରିଶରୁ ଚାଳିଶ ଆଉ ହଁ ବାଇଗଣ ସେଇ ତିରିଶରୁ ହଁ ଚାଳିଶ ଭିତରେ ରହିବ ଆଉ

ହା ଖମ୍ବଆଳୁ ତ ସତୁରୀ ଅଶୀ ରେଟ୍ ଅଛି ଆଉ ଆପଣ ଆସନ୍ତୁ ଆସନ୍ତୁ ଆମେ ଗୋଟେ ମିନିମମ୍ ରେଟ୍ ପକାଇଦେବା ଆଉ କିଛି ଅସୁବିଧା ନାହିଁ ହଁ ଶାଗ ତ ବର୍ତ୍ତମାନ ଖରାଦିନ ଖଡ଼ା ଶାଗ ଆଉ କୋଶଳା ଶାଗ ଟିକେ ରହିଛି ଆଉ ହଁ ଆଉ ଇଏ ଭାଜି ଶାଗ ଭଳିଆ ଆଉ ଏବେ ତ ସେଇ ହଁ ଆଉ ଇଏ ପୋଇ ବି ଆସିଲାଣି ମାର୍କେଟ୍କୁ ଯଦି ପୋଇ ବି ନେଇପାରିବେ ପୋଇଟା ଆମେ ଏବେ ରଖିନୁ ରଖିନୁ ଯଦି କହିବେ ତା'ହେଲେ ଆମେ ବାହାରୁ ମଗାଇବୁ ଆଉ ମାର୍କେଟ୍ରୁ ଆଣି ମଗାଇବୁ ଆଉ ହଁ ଆପଣ ଯଦି ଜିନିଷ ନେବେ ଆମକୁ ଲିଷ୍ଟଟା ଆଗରୁ ଦେଇ ଦେବେ ଲିଷ୍ଟରେ ପରିବା ଲିଷ୍ଟ ଦେଇ ଦେଲେ ଆପଣଙ୍କ ଯଦି ଧର ଦଶ ତାରିଖ ପନ୍ଦର ତାରିଖ ଥିବ ଆମକୁ ସକାଳେ ଲିଷ୍ଟ ପଠାଇଦେବେ ଆମେ ପରିବାପତ୍ର କରିସାରିଲା ପରେ ଅଟୋରେ ଲୋଡ଼୍ କରିଦେବୁ ଗାଡ଼ି ଭଡ଼ାଟା ଆପଣ ଦେବେ ଆମେ କିନ୍ତୁ ଅଟୋର ଲୋଡ଼୍ କରିଦେବୁ ଆପଣ ଆସିକି ନେଇଯିବେ ଲିଷ୍ଟଟା କିନ୍ତୁ ଆଗରୁ ପଠାଇବାର ଅଛି ଆଜ୍ଞା ସବୁ ସବୁ ଅଛି ହଁ ହଁ ହଁ ହଁ ହଁ ଲୋକେସନ୍ କହିଦେଲେ ଆମେ ନେଇକି ସେଠି ଜାଗାରେ ପହଞ୍ଚାଇ ଦେବୁ କିନ୍ତୁ ଅଟୋ ଭଡ଼ାଟା ଆପଣ ଦେବେ ଆଉ

ହଁ ଆମର ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ଅଛି ପରିବା ପରିବା ଦୋକାନ ଆଉ ବନ୍ଦ କରିହବ ନା ଆଉ ଅଛି ଖୋଲା ଅଛି ଆଜ୍ଞା ଆଜ୍ଞା ନାହିଁ ମୁଁ ଅଳ୍ପ ସମୟ ରହୁଛି ମୋ ହଜବ୍ୟାଣ୍ଡ ଅଛନ୍ତି ସିଏ ସବୁବେଳେ ପ୍ରାୟେ ରହନ୍ତି ଆଉ ହଁ ହଁ ସବୁ ଅଛି ସବୁପ୍ରକାର ଯିଏ ଯାହା ଖୋଜିବ ଦେବା କାରଣ ଖରାଦିନ ନା ସେଗୁଡ଼ା ଆଣିଲେ ପାଣି ଛିଞ୍ଚିକି ପଚି ପୁଚା ଯାଉଛି ତେଣୁ ଆମେ